ହଁ ମୁଁ ହଁ ହଁ

ଆମର ସିଙ୍ଗଡ଼ା ଆଠ ଟଙ୍କା କରେ ବରା ଆଠ ଟଙ୍କା କରେ ମିଠା ଅଛି ତିନଶ ଅଶି ତିନିଶହ ଷାଠିଏ ତିନଶହ ନବେ ଏମିତି ସବୁ ମିଠା ଅଛି ଆମର ଏପଟେ ବହୁତୁ ରେଟ୍ ଅଛି ଓଡ଼ିଶାରେ ଏଣୁ କ'ଣ ପାଇଁ ଦାଦନ ସମସ୍ତେ ଖଟିବା ପାଇଁ ଗଲେଣି ସେଥିପାଇଁ ଏଇପଟେ ବହୁତ ରେଟ୍ ଅଛି ତାହେଲେ ସେଇଠିକୁ କାହିଁକିନାଁ ମ୍ୟାଡମ୍ କାହିଁକିନାଁ ମ୍ୟାଡମ୍ ଆପଣ ଆମର ଏଇଠି ଓଡ଼ିଶାରେ ସବୁ ତ ଦାଦନ ଖଟିବାକୁ ଯାଇଛନ୍ତି ସେଥିପାଇଁ ଆମର ଏଇଠି ବହୁତ ରେଟ୍ ହୁଏ କ'ଣ ପାଇଁ ଏଇ ମିଠାଗୁଡ଼ାକ ମାନେ ଅତି ଶିଘ୍ର ବନା ହେଉନେଇ ବହୁତ କଷ୍ଟମ ସହିତ କରିକି ଦିଆହୁଏ ସେଇ ସମୟ ପାଇଁ ଏଇଥିପାଇଁ କି ଯେ ମିଠାଗୁଡ଼ାକର ବହୁତୁ ରେଟ୍ ଅଛି ମ୍ୟାଡମ୍ ଏଇଠି ତ ଆଗରୁ ହିଁ ସମସ୍ତ ରେଟ୍ ଅଛି ହଁ ତାହେଲେ ଠିକ ଅଛି ମୁଁ ମତାମତ ନେଇ କ'ଣ କରିବା ଆମର ତ ଆଗରୁ ଏଇ ରେଟ୍ଟା ଅଛି ନାଁ ବଜେଟ୍ଟା କ'ଣ ପାଇଁ ସମସ୍ତେ ବାହାରକୁ ଖଟିଆ ଗଲେଣି ସେଥିପାଇଁ ଏଇ ରେଟ୍ ଅଧିକ ଜାଣିବ ଏଇଠି ହୁଏ ଅହ ବହୁତ ଲୋକ ଅଛନ୍ତି କି ସେଇଠି କ'ଣ କରିବା ତାହେଲେ ଏଇଠି ତ ରେଟ୍ ତ ଅଧିକ ହିଁ ଆଗୁରୁ ହିଁ ଅଛି ହେଲେ ଲୋକ ନାହାନ୍ତି ନାଁ ସବୁ ସେ ଟେଷ୍ଟ୍ ଟେଷ୍ଟ୍ ଭଲ ଅଛି ଟେଷ୍ଟ୍ ଭଲ ଅଛି ଜିନଷ ବି ଭଲ ମାନେ ସପ୍ଲାଏ ବି ଭଲ ହେଉଛି ମୋ ହଁ ହଁ ହଁ ନାଁ ନାଁ ସେଇଟାକୁ ପଇସା ନିଆ ହେଉନାହିଁ ସବଜି ପାଇଁ ପଇସା ନିଆ ହେଉନାହିଁ ଜିଲାପି ବି ବହୁତ ଭଲ ମିଳେ ମାଲପୁଆ ବି ମିଳେ ଆମର ଏଇଠି ସବୁ ବହୁତ ହଁ ଦୋସା ଦୋସା ବିକ୍ରି ହୁଏ ଦୋସା ବିକ୍ରି ହୁଏ ମିଲ୍ ବି ବିକ୍ରି ହୁଏ ଦୋସା ପଚିଶ ଟଙ୍କା ଦୋସା ପାଇଁ ଚଣା ଡାଲି ଚଟଣୀ ଆଉ ନଡ଼ିଆ ଚଟଣୀ ବି ଦିଆ ହୁଏ ଆଉ ରାଗ ଚଟଣୀ ବି କରା ବି ହୁଏ ଏଇ ତିନି ପ୍ରକାର ହୁଏ ଯାହାକୁ ଯୋଉଟା ଇଚ୍ଛା ସିଏ ସେଇଟା ଖାଇ ପାରିବେ ଆଉ ହଁ ଦିଆହେବ ହଁ ଦିଅ